ଆପଣମାନେ ତ ସମସ୍ତେ ଜାଣିଥିବେ ଓଡ଼ିଶାରେ ଆଜିକାଲି ନେଇକି ନବୀନ୍ ସରକାର୍ ଲେଗି ନେଇକି ବହୁତ୍ କିଛି ନେଇକି ସ୍କିମ୍ମାନେ ବାହାରିଛେ ଯେନ୍ତା କି ଆପଣମାନେ ଜାଣିଥିବେ ଏଇ ଆମର ଇନ୍ଦିରା ଆବାସ ଗୃହ ସରକାରୀ ଯୋଜନା ଯେମିତି ଅଛେ ବୋଲେ ମାନେ ନାରୀ ସଂଘ ପ୍ରତିଦିନ୍ ଯେଉଁ ଅଛେ ତାପରେ ନେଇକେ ଲକ୍ଷ୍ମୀ ଗୃହ ଯେନ୍ତା ଅଛେ ତାପରେ ଗ୍ରୁପ୍ ପଇସା ଆମର୍ ଯେନ୍ତା ଅଛେ ବହୁତ୍ କିଛି ଅଛେ ସେ ଭିତରୁ ହେଉଛି ନେଇକେ ପ୍ରାଧାନମନ୍ତ୍ରୀ ଆବାସ୍ ଯୋଜନା ଯେନ୍ଟା କି ଆପଣମାନେ ଭଲ ଭାବରେ ଜାଣିଥିବେ ଇନ୍ଦିରା ଆବାସ୍ ଗୃହ ବୋଲିକରି ସେଇଟା ଭଲ୍ କି ଜାଣିଥିବେ ଆପଣମାନେ ତୋ ସାର୍ ଇନ୍ଦିରା ଆବାସ୍ ଗୃହ ଯେଣ୍ଟା ଅଛି ସେଇଟା ନେଇକି ଦୁଇ ଲକ୍ଷ ଟଙ୍କା ଲେଖାଁ ଆଉଛେ ପ୍ରତ୍ୟେକ୍ ଘରେ ଯେନ୍ ମାନେ ବି ପି ଏଲ୍ ଲାଇନ୍ ବିଲୋ ପର୍ଭଟି ଲାଇନ୍ ବୋଲେ ଦାରିଦ୍ର୍ୟ ସୀମାରେଖା ତଲେ ଜେନ୍ ମାନେ ଅଛନ୍ ସେମାନଙ୍କର୍ ଲାଗି ଏ ସବୁ ଇ ଜିନିଷମାନେ ଆଉଛି ତୋ ଏଇଟା ଆମାର୍ ପରେ ସାନ୍ ନାଇଁ ଆଜ୍ଞା ଏଇଟା ଦୁଇ ଲକ୍ଷ ଟଙ୍କା ଲେଖାଁ ଆଉଛେ ଗୋଟେ ଗୋଟେ କଣ୍ଟ୍ରାକ୍ଟର୍ କେ ଏଇଟା ଦିଆ ହଉଛେ ସବୁ କୋଡ଼ିଏ ପଚିଶ୍ଟା ଘର ଲେଖାଁ ସେମାନେ ନିଏଜ୍ କଣ୍ଟ୍ରାକ୍ଟିଂ କରିଛନ୍ ଆର୍ ନେଇକିନା ଏଇଟା ବି ହେଉଛି ଆଜ୍ଞା ଆମେ ମାନୁଛୁ ଆର୍ ଏବେ ଦେଖନ୍ ଆପଣ୍ ଦୁଇ ଲକ୍ଷ ଟଙ୍କା ଆଇଛେ ଗୋଟେ ଲୋକ୍ ନେଇକେ ପଚାଶ୍ ହଜାର୍ ଖାଇଦେଲା ଦେଢ଼୍ ଲକ୍ଷ ଏନ୍ତା ବି ହେଉଛି ସାର୍ ବାକି ନେଇକେ ବହୁତ୍ ଜାଗାରେ ବହୁତ୍ ବେଲେ ଏନ୍ତା ଜଙ୍ଗଲ୍ ଏରିଆନେ ଆମର୍ ଚିହ୍ନା ପରି ଜାନିବନ୍ତେ ମାଲକାନିଗିରି କୋରାପୁଟ୍ ତାପରେ କଳାହାଣ୍ଡି ଇ ଏରିଆମାନଙ୍କେ ବେଶୀ କରି ଇଟା ଟିକେ ପ୍ରବାଭ୍ ପଡ଼ୁଛେ ଆନିରେ ଯେନମାନେ ଆଉଛନ୍ ସେରାମାନେ ବି କରୁଛନ୍ ପୋଲିସ୍ମାନେ ବି ଭଲ୍ କେ ରହୁଛନ୍ ସବୁ ଦେଖା ରେଖା ଚାଲିଛି ଧୀରେ ଧୀରେ ସବୁ ଠିକ୍ ହେବା ଆଜ୍ଞା ଆଉ ଠିକ୍ ବି ହଉଛେ ବୋଲେ ସରକାର୍ କରୁଛନ୍ ଭଲ ଭାବରେ ଆର୍ ଧୀରେ ଧୀରେ ସବୁ ଠିକ୍ ହେବାକେ ଯାଉଛେ ଠିକ୍ ବି ହେବା